ହଁ ମୁଁ ଏମିତି ପିଢ଼ିର ଏକ ମଣିଷଟିଏ ଯେମିତି ମାନେ ଆଗରୁ କେମିତି ସମାଜର ଲୋକ ଚଳାଚଳ କରୁଥିଲେ ସେମାନଙ୍କ ପାଇଁ କ'ଣ ସୁବିଧା ଥିଲା ଆଉ ଆଜିର ଦିନରେ ଲୋକମାନେ କେମିତି ଚଳୁଛନ୍ତି ଆଉ ସେମାନଙ୍କ ପାଇଁ କ'ଣ ସୁବିଧା ଅଛି ଆଉ କେତେ ଆଗରୁ କେତେ ଦୁନିଆ ଡେଭ୍ଲପ୍ ହୋଇନଥିଲା ଏବେ ଦୁନିଆ କେତେ ଡେଭ୍ଲପ୍ ହେଲାଣି ଏହି ଯେଉଁ ଜିନିଷଟାକୁ ମଝିରେ ମଝିରେ ବସିଲେ ବହୁତ ଜିନିଷ ଭାବେ ଆଗରୁ ଯେମିତି ଲୋକମାନଙ୍କୁ ଯେକୌଣସି ଗୋଟେ କାମ କରିବାକୁ ହେଉ କିମ୍ବା କମ୍ପୁଟରାଇଜ୍ ଜିନିଷ କ'ଣ ନଥିଲା ମାନେ ଏତେ ସହଜରେ କୌଣସି ଜିନିଷ କାମ କରିବାକୁ ପଡ଼ୁଥିଲାନି ଗୋଟେ ଜିନିଷକୁ ତିଆରି କରିବାକୁ ହେଲେ ଏଇଠି ଲେବର୍ ବେଶୀ ପରିମାଣରେ ଲାଗୁଥିଲେ ଯଉ ଜିନିଷକୁ ଏଇଠି ସେତେବେଳେ ମାନେ ମୋ ପିରିଅଡ଼୍ କଥା କହୁଛି ମୋ ଆଗ ପିରିଅଡ଼୍ କଥା କହୁଛି ସେତେବେଳେ କ'ଣ ଗୋଟେ ଜିନିଷକୁ ତିଆରି କରିବାକୁ ପାଞ୍ଚଜଣ ଛଅଜଣ ଧର ଲୋକ ଲାଗୁଥିଲେ କିନ୍ତୁ ଆଜିର ଦିନରେ ଯେଉଁ ଏ କମ୍ପୁଟରାଇଜ୍ ହୋଇଗଲା ବୈଜ୍ଞାନିକ କୌଶଳ ଯେଉଁ ବାହାରି ପଡ଼ିଲା ତା' ଦ୍ୱାରା ଗୋଟେ ସେକେଣ୍ଡ୍ରେ ହୋଇଯାଉଛି ଯେଉଁଠିକି ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା ବର୍ତ୍ତମାନ ସେଇଟା ପାଞ୍ଚ ଟଙ୍କାରେ ହେଇଯାଉଛି ସେମାନେ ଏହିସବୁ ଜିନିଷଟା ଦ୍ୱାରା ଦିନୁକୁ ଦିନ ଏହାର କିଛି ପଜେଟିଭ୍ ଅଛି କିଛି ନେଗେଟିଭ୍ ବି ଅଛି ଏମିତି ନା ଆଗରୁ କ'ଣ ହେଉଥିଲା ଲୋକ ସେହି କାମ କରିକି ଭଲ ସମୟ ମାଗିକି ସେଥିରେ ମାନେ ସେମାନେ ରୋଜଗାରକ୍ଷମ ହୋଇପାରୁଥିଲେ କିନ୍ତୁ ଆଜିର ଦିନରେ ଏଇ ଯେଉଁ କମ୍ପୁଟରାଇଜ୍ ହୋଇଯିବା ଦ୍ୱାରା ବୈଜ୍ଞାନିକ ପ୍ରଦ୍ଧତି ବଢ଼ିବା ଦ୍ୱାରା ଯେଉଁ ଜିନିଷଟା ପାଞ୍ଚଜଣ ଲୋକ ଲାଗୁଥିଲେ ସେଇଠି ପାଞ୍ଚ ମିନିଟ୍ରେ ହୋଇଯାଉଛି ଯେଉଁଟାକି ଗୋଟେ ଲୋକର କାମକୁ ବି ନିଅଣ୍ଟ ସେଥିପାଇଁ ଦିନକୁ ଦିନ ବେକାରୀ ସମସ୍ୟା ବି ବଢ଼ୁଛି ଆଉ ସେତେବେଳେ ଏଇ ଜିନିଷଟା ନଥିଲା ହେଲେ ବି ଆଗରୁ ମଜୁରୀ କମ୍ ଥିଲା କିନ୍ତୁ ହେଲେବି ତା ପରିବାର ସେହି ଦଶ କୋଡିଏ ପଚାଶ ଯାହାବି ଇନ୍କମ୍ ହେଉଥିଲା ସେ ପରିବାର ପୋଷିପାରୁଥିଲା କିନ୍ତୁ ଆଜିକା ଦିନରେ ଗୋଟିଏ ଲୋକ ଯଦି ଏନ୍ଗେଜ୍ ହେଉଛି ଆଉ ଚାରିଜଣ ଲୋକ ବସିଯାଉଛନ୍ତି ଯଉଁଥିପାଇଁକି ଆଉ ଚାରିଜଣଙ୍କ ପେଟ ଅପୋଷା ରହିଯାଉଛି ଆଉ ତା'ଦ୍ଵାରା ହଁ ଆଉ କିଛି ଜିନିଷ ହୋଇଛି ଯେଉଁଟାକି ଆଗରୁ ଯେମିତିକି ମୋବାଇଲ୍ କ'ଣ ଜିନିଷ ନଥିଲା ଏବେ ଲୋକଙ୍କ ପାଖରେ ମୋବାଇଲ୍ ବହୁତ ଜିନିଷ ସୁବିଧା ହୋଇଛି ବହୁତ ଜିନିଷ ଅସୁବିଧା ମଧ୍ୟ ହୋଇଛି ଆଉ ସେମିତି ଆମେ ଚିନ୍ତା କରିବା ପ୍ରାୟତଃ ସବୁବେଳେ ଭାବେ ଯେ ଏତେ ଡେଭ୍ଲପ୍ ହୋଇଛି ସତ କିନ୍ତୁ ଡେଭ୍ଲପ୍ ହିସାବରେ ଲୋକମାନଙ୍କ ପାଖରେ ଏହି ଯେଉଁ ଡେଭ୍ଲପ୍ ହେବା ଦ୍ୱାରା ଲୋକମାନଙ୍କର ରୋଜଗାର ମଧ୍ୟ ଦିନକୁ ଦିନ କମିଯାଉଛି ଏଇଟା ମଧ୍ୟ ମାନେ ଇଏ ଲାଗେ ନହେଲେ ଡେଭ୍ଲପ୍ ହୋଇ ମାନେ ହେବାଟା ଭଲ ଲୋକମାନଙ୍କର ସବୁ କିନ୍ତୁ ଡେଭ୍ଲପ୍ ହେବା ମାନେ ନୁହଁ ଯେ ଲୋକମାନଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯିବ ସେଇଟା ନ ହବା ଦରକାର ଆଉ ସେ ଦିଗକୁ ଆମେ ମାନେ ଆଜିର ଯୁବପିଢ଼ି ହେଉ ଲୋକ ସରକାର ହେଉ ସେ ଦିଗକୁ ଧ୍ୟାନ ଦେବା ଦରକାର ଯାହା ଦ୍ୱାରା ଡେଭ୍ଲପ୍ ହେଉ କିନ୍ତୁ ପ୍ରତି ପରିବାର ଲୋକମାନେ ରୋଜଗାର କରନ୍ତୁ ସେମାନଙ୍କର ପରିବାର ପ୍ରତିପୋଷଣ କରିପାରନ୍ତୁ ଆଉ ସେଥିପ୍ରତି ସରକାର ଧ୍ୟାନ ଦେବା ଦରକାର